ଆମ ଢେଙ୍କାନାଳ ଜିଲ୍ଲାର ଐତିହାସିକ ସ୍ଥାନଗୁଡ଼ିକ ମଧ୍ୟରେ ଆମ ସପ୍ତସଜ୍ୟା ଆଉ ସେ କପିଳାସ ଆଉ ଯୋରନ୍ଦା ମଠ ଏହିସବୁ ହେଉଛି ଅତି ନାଁ କରିଛି ଏହି ସବୁ ସ୍ଥାନ ମାନଙ୍କୁ ପ୍ରତି ବର୍ଷ ହଜାର ହଜାର ଭକ୍ତ କପିଳାସରେ ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି ଆଉ ସପ୍ତସଜ୍ୟାରେ ସେମିତି ତାର ଏଇଟା ହେଉଛି ଗୋଟିଏ ପ୍ରକୃତିର ଗନ୍ତାଘର ସ୍ୱରୂପ ଏଇଠି ମଧ୍ୟ ଲୋକମାନେ ଯାଆନ୍ତି ସେଇଠି ଦେଖିବା ପାଇଁ ଆଉ ଇଏ ଆମର ଯୋରନ୍ଦାରେ ଯେଉଁ ବାବା ଅଛନ୍ତି ସେ ବାବାଙ୍କୁ ମଠ ସେଠିକି ମଧ୍ୟ ଯାଆନ୍ତି ଲୋକମାନେ ଆଉ ହେଉଛି ଦେଖିବା ପାଇଁ ଜାଗର ଯାତ୍ରା ଦେଖିବା ପାଇଁ ଝାଡ଼ ଦେଖିବା ପାଇଁ ଏହିସବୁ ଯାଆନ୍ତି ତେଣୁ ଏହିସବୁ ସ୍ଥାନ ହେଉଛି ଆମ ଢେଙ୍କାନାଳର ଏମିତି ନାଁ କରେଇନା ସ୍ଥାନ